ହାଁ ଦି ଜଣ ଆସିଛୁ ଯାହା ଖରାପ ହେଇଛେ ସବୁ ନୂଆଁ ପାଇପ୍ ଆଣିକରି ଲଗାବାରକେ ପଡ଼ିବ ଆରୁ କାଣା କହିଲ ଇଟା ସବୁ ନୂଆଁ ପାଇପ୍ ଲଗାବାରକେ ପଡ଼ବା ହଁ ଟଙ୍ଗା ପାଁଚ ଛଅ ହଜାର ଲାଗବା ଆରୁ ଇଟା ଆନମା ଆଜିକାଲି ଜେନ୍ ଭଲ୍ ଚାଲିଛେ ପାଇପ୍ ଗୁଡ଼ାକ ଯେନ୍ତା ସେଟା ଆନମା ହଁ ହଁ ହଏ ହଏ

ସେଟା ଦେଖିମା ଏମ୍ ସିଲ୍ ଫେମ୍ ସିଲ୍ ଦେଇ କରି ଦେଖେମାଁ ନେଇଁ ହେଲେ ନୂଆଁଟା ଲଗାବାରକେ ପଡ଼ବା ତମର ଟେଙ୍କ୍ ଆଉ ନୂଆଁ ଟେଙ୍କ୍ ତ ଟିକେ ଅଧିକା ପଡ଼ବା ଆନମା ହଜାର ଦିହଜାର ଲିଟିରିଆଟା ଗୋଟେ ପକାମା ଆରୁ ହଏ ହଏ ହଁ ହଁ ତମରନତ ମୂଷା ବହୁତ ଅଛନ୍ ମୂଷା କାଟିଥିବେ ଆରୁ ହଁ ସବୁ ନୂଆ ଲଗେଇଦେମା ନେଁ ପୁରୁନା କେଁ ରଖିଥିମା ଜେଣ୍ଟା ଫାଟିଲାଟା ମନେ

ହଁ ହଁ ଠିକ୍ ଅଛେ

ହେଟା ନୂଆଁଟା ସବୁ ତ ନୂଆଁଟା ଲଗେଇଦେମାଁ କାଇଁ ପୁରୁଣା ରକ୍ ସେ ଯେ ହଏ ମେକାନିକ ଚାର୍ଜ ବାଗିର କରିଛନ ତାପରେ ବିଚାର କରମାଁ ମେକାନିକ ଚାର୍ଜ ନେମାଁ ହୋ ସେତକି କାମ କରମାଁ ଆରୁ ପଇସା ନେଇ ନେମା କେଏଁ ହଁ ହଁ ହଁ ଆମେ ଭୂଜି ଖାଇ ଯିମୁଁ ହୋ ଖାନା ଖାଇ ନାଇଁ ପାରୁ ଇନ ସାଧା ଖାନା କେତେ ଖାଏମୁଁ ଠିକ୍ ଅଛେ